ପିଲାଦିନେ ଛୋଟ ଥିଲି ବାପା ମୋତେ ପୁରୀ ଜଗନ୍ନାଥ ମନ୍ଦିର ବୁଲାଇବାକୁ ନେଇଗଲେ ସେଇଠି ଗଲି ଯାଇକି ସବୁ ଦେଖିଲି ଛୋଟ ପିଲା କିଛି ବୁଝିପାରୁ ନାହିଁ ମନ୍ଦିରକୁ ଦେଖିଲି ଚାରିପଟେ ବୁଲାଇଲେ ଭିତରେ ଗଲେ ଭିତରେ ଯାଇକି ମୋତେ ମହାପ୍ରଭୁ ଜଗନ୍ନାଥକୁ ଦର୍ଶନ କଲି କଲାପରେ ସେଇଠି ତା'ର ଜଗନ୍ନାଥର ଭୋଗ ଯେଉ ଅଭଡ଼ା ଭୋଗ ସେଇଟା ଖାଇଲି କିଣିକିରି ଖାଇଲୁ ଖାଇଲା ପରେ ସେଠୁ ଗଲୁ କୋଣାର୍କ ମନ୍ଦିର ସେଇଠି ସମୁଦ୍ର କୂଳରେ ଗଲୁ ଡରିଲି ସମୁଦ୍ରର ପାଣି ଦେଖି ବହୁତ ଡର ଲାଗିଲା ହେଲେ ମଧ୍ୟ ବାପା ମାଆ ସାଙ୍ଗରେ ଥିଲେ ଭାଇ ଥିଲା ଭଉଣୀ ଥିଲା ସେଇ ଗୋଟେ ସ୍ମୃତି ମୋର ମନେ ଅଛି ସେତେବେଳକୁ ମୋର ବୟସ ଛଅରୁ ସାତ ବର୍ଷ ବୟସ ହବ ଗଲି ବୁଲିଲି ସେଇଠି ସମୁଦ୍ର କୂଳରେ ଗଲାବେଳକୁ ବହୁତ କଙ୍କଡ଼ା କଇଁଚ ମାଛ ସବୁ ଧରାଳି ସବୁ ଧରୁଛନ୍ତି ସେ ଯାକ ମୋର ମନେ ପଡ଼ୁଛି ତାପରେ ସେଇଠୁ ବସ୍ରେ ଆସିକି ଭୁବନେଶ୍ୱରରେ ଟ୍ରେନ୍ରେ ବସିକି କୋରାପୁଟ ଆସିଲୁ କୋରାପୁଟ ଆସିକି ଆମେ ଘରେ ଆମ ଘର ହେଉଛି ବାଲିମେଳା ବାଲିମେଳାରେ ଆସିଲୁ ଏବଂ ରହିଲୁ ବାପା କହିଲେ କେମିତି ଦେଖିଲୁ ମୁଁ କହିଲି ଏଇଟା ଭଲ ଦେଖିଲି ସେଇ ଜିନିଷଟା ମୋର ସବୁଦିନ ପାଇଁ ମନେ ରହିଗଲା ଯାତ୍ରା ବେଳକୁ ଏଇଠୁ ବସ୍ରେ ଗଲି ବସ୍ରେ ଯାଇକି କୋରାପୁଟ ଟ୍ରେନ୍ରେ ଗଲି ଟ୍ରେନ୍ରେ ଭୁବନେଶ୍ୱର ଗଲା ପରେ ସେଇଠୁ ବସ୍ ବସ୍ ଭଡ଼ା କରିକି ଯାଇକିରି ପୁରୀ ଦେଖିଲୁ ପୁରୀ ଦେଖିଲା ପରେ କୋଣାର୍କ ମନ୍ଦିର ଦେଖିଲୁ ଦେଖିଲା ପରେ ଆଉ ଥରେ ଭୁବନେଶ୍ୱର ଆସିଲୁ ଏଇଟା ଯାକ ମୋର ମନେ ଅଛି